ମୁଁ କୈଳାସ ଚନ୍ଦ୍ର ବାରିକ୍ କହୁଥିଲି ଆଜ୍ଞା ମୁଁ କୈଳାସ ବାରିକ୍ କହୁଥିଲି ଆଜ୍ଞା ମୋ ଜ୍ୱର ହେଲାଣି ସାରେ୍ ତିନ ଚାରି ଦିନ ହେଲା ଜ୍ୱର ଦିନେ ଜ୍ୱର ରହୁଛି ତା'ପରଦିନ ଜ୍ୱର ଛାଡ଼ି ଯାଉଛି ତା'ପରେ ବି ଦିନେ ଦିନେ ସକାଳେ ହେଉଛି କେତେବେଳେ ରାତିରେ ହେଉଛି କେତେବେଳେ ଜ୍ୱରଟା କଣ୍ଟିନିୟୁ ହଁ ଗୋଟାଏ ଟାଇମ୍ରୁ ହଅନ୍ତା କି କ'ଣ କରନ୍ତା ସେସବୁ କିଛି ନାହିଁ ଜ୍ୱରଟା ଏଇ ଟାଇପ୍ ର ରହୁଛି ଜ୍ୱର ଛାଡ଼ୁନି ଆଉ ତା'ପରେ ବି ଆଜିକାଲି ପରିସ୍ଥିତି ଆମେ ବି ମେଡ଼ିସିନ ଦୋକାନରୁ ମନଇଚ୍ଛା ମେଡ଼ିସିନ ଆଣିକିରି ଖାଇବାଟା ଠିକ୍ ନୁହଁ ମୁଁ ସେଉଠୁ କହିଲି ସାର୍ ଙ୍କ ସଙ୍ଗେ କ'ଣ କହିଲେ ହଁ ମେଡ଼ିସିନ ଖାଇଥିଲି ଯେ ମେଡ଼ିସିନ ସେ ମେଡ଼ିସିନ ଯଦି ଖାଇଥିଲି ସେ ଖାଲି ଆଖିବୁଜାକିରି ଖାଇଥିଲି ଯେ ସେ ଜ୍ୱର ବି ଛାଡ଼ୁନି କିଛି ହଉନି ନା ବ୍ଲଡ଼୍ ଟେଷ୍ଟ କରିନି ଆଉ ବ୍ଲଡ଼୍ ଟେଷ୍ଟଟା କରିକିରି ମେଡ଼ିସିନଟା ଖାଇବା କଥା କ'ଣ ପୋଜିସନ୍ରେ ଜ୍ୱରଟା ରହୁଛି ସେଥିପାଇଁ ମୁଁ ଆପଣଙ୍କ ସଙ୍ଗେ ଟିକେ କଥାବାର୍ତ୍ତା ହେଲେ କ'ଣ ହବ କ'ଣ ନାହିଁ ମୁଁ ଟିକେ ପରାମର୍ଶ ନେଲେ ଯାହା କରିବି ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଥିଲି

ସବୁ ବାରରେ ଖୋଲାରହୁଛି ନା ବାର ସବୁ ବନ୍ଦ ରହୁଛି କ୍ଲିନିକ୍ ତାହାଲେ ସକାଳେ ଖୋଲା ରହୁଛି

ଆଜ୍ଞା ଆମେ ଏଇ ଟାଇମ୍ ରେ ଗଲେ ଆପଣଙ୍କ ସାଙ୍ଗେ ଆଜ୍ଞା ଆଜ୍ଞା ଆଜ୍ଞା ଏଇ ଟାଇମ୍ ତ ହଉଛି ଆଉ କ'ଣ ଆଉ କହିବୁ ଏଇ ଜ୍ୱରଟା ଛାଡ଼ୁନି ଟିକେ ବେଶୀ ଟେନ୍ସନ୍ ଭିତରେ ରହୁଛି ମୁଁ କହିଲି ଆପଣ କ୍ଲିନିକ୍ ନାଁ ଟା କ'ଣ ଭଲ ନାଁ ଟା ମୁଁ ଆପଣ କ୍ଲିନିକ୍ ନାଁ ଟା କ'ଣ ହଁ ହଁ ଠିକ୍ ଆମେ ପହଞ୍ଚିବୁ ସେଇଠି ଆଉ ରାଣୀହାଟ କ'ଣ ସେ ଜାଗାଟା କ୍ଲିନିକ୍ରେ ଆଉ ଆଉ ସାର୍ ରହିଲି ଆଉ ନମସ୍କାର ଆଜ୍ଞା